ଛବିଶି ଜୁନ୍ ଉଣେଇଶହ ତେୟାନବେ ସାତ ଏପ୍ରିଲ ଉଣେଇଶହ ଚଉରାନବେ ତେର ଜୁଲାଇ ଉଣେଇଶହ ସତାନବେ ଦୁଇ ଅଗଷ୍ଟ ଦୁଇହଜାର ଏକ କୋଡ଼ିଏ ଡିସେମ୍ବର ଦୁଇହଜାର ଆଠ